ଭାରତରେ ବିଭିନ୍ନ ପ୍ରକାରର ଭାଷା ସଂସ୍କୃତି ପରମ୍ପରା ଚାଲି ଆସିଛି ଭାରତ ଭାରତରେ ଆମ ଓଡ଼ିଶା ଆମର ଓଡ଼ିଆ ଆମର ଓଡ଼ିଆ ଭାଷା ସାରା ଭାରତରେ ପ୍ରସିଦ୍ଧ କାହିଁକି ଭାରତରେ ଶ୍ରୀ ଜଗନ୍ନାଥଙ୍କ ପାଇଁ ଆମ ଏନୁ ସଂସ୍କୃତି ଦଶହରା ହୋଲି ଏହିସବୁ ତା ପଛେ ପଶ୍ଚିମ ବଙ୍ଗ ଆଉ ଓଡ଼ିଆ ଭାଷା ସହିତ ପାଖାପାଖି ଦୁଇ ଭାଷା ସମାନ ଏବଂ ଛତିଶଗଡ଼ି ବି ପାଖାପାଖି ସମାନ ସେଥିପାଇଁ ଆମେ ଓଡ଼ିଶାର ଭାଷା ଏବଂ ତା'ର ରହଣି ସହଣି ସଂସ୍କୃତି ଆମ ବହୁତଟେ ଦୋଳ ପୂର୍ଣ୍ଣିମା ଗଲା ହୋଲି ହେଲା କି ଆଉ ଦଶହରା ହେଲା କାଳୀପୂଜା ହେଲା ଜଗନ୍ନାଥ ପୂଜା ହେଲା ସେ ଭାଷାକୁ ଜଗନ୍ନାଥକୁ ଜାଣିବା ପାଇଁ ବହୁତ ଲୋକ ସାରା ଭାରତରେ ଆମ ଭାଷାକୁ ଆମ ସଂସ୍କୃତିକୁ ଆପଣାଇ ନିଅନ୍ତେ ଏବଂ ଭାରତରେ ନୁହେଁ ସାରା ବିଶ୍ୱରେ ସେଥିପାଇଁ ଆମେ ବହୁତ ପରିଚିତ ଆର୍ ଓଡ଼ିଆ ଭାଷାକୁ ନେଇକି ଆମେ ବହୁତ ଗର୍ବିତ ଅନୁଭବ କରୁଛେ